ଚବିଶ ଛଅ ଦୁଇ ହଜାର ତିନି ପାଞ୍ଚ ଚାରି ଦୁଇ ହଜାର ଚାରି ଆଠ ନଅ ଦୁଇ ହଜାର ସାତ ପାଞ୍ଚ ଛଅ ଦୁଇ ହଜାର ବାର ଏକ ଦୁଇ ଦୁଇ ହଜାର ପନ୍ଦର